ହଁ ମୁଁ ସାପ୍ତାହିକ ମାନେ ମଗାଏ ପ୍ରତ୍ୟେକ ରବିବାର ସାପ୍ତାହିକ ପଢ଼ିବା ପାଇଁ ମୋତେ ବି ଭଲ ଲାଗେ ମୁଁ ବି ସାପ୍ତାହିକ ମଗାଏ କାମ ସାରିଲା ପରେ ମୁଁ ଚା' ପିଏ ଚା' ସହିତ ଏ ସାପ୍ତାହିକ ମାନେ ବସିକି ପଢ଼େ ଏମିତି ସମୟ ମାନେ ଦୁଇ ତିନି ଘଣ୍ଟା ବି ପଢ଼େ ଏ ଆମର ମାନେ କେଉଁଠି ଏ କେମିତି ମାନେ ଯେଉଁ ଏ ଆକ୍ସି୍ଡ଼େଣ୍ଟ୍ କେଉଁଠି ମାନେ କେଉଁଠି ମନ୍ଦିରର ଅଲୌକିକ ଘଟଣା ଆ ସେ ଘଟଣାମାନ ଦେଇଥାଏ ତା'ପରେ ଯେଉଁ ମାନେ କେମିତି ସଡ଼ ସଡ଼କାର ସଡ଼କ ଦୁର୍ଘଟଣା ନହୋଇ ସୁରକ୍ଷାରେ କେମିତି ଯିବେ ସେଇଟା ବି ବେଳେବେଳେ ଦେଖାଏ କେତେବେଳେ ଦୁର୍ଘଟଣା ବି ଘଟଣା ବି ଥାଏ ସବୁ ତା'ପରେ ସେଥିରେ ବି ଆମର ନିଜର ଦୈନଦିନର ରାଶିଫଳ ବି ଆମେ ଦେଖୁ ଏମିତି ସବୁ ମୁଁ ପ୍ରାୟ ତିନି ଘଣ୍ଟା ପର୍ଯ୍ୟନ୍ତ ମୋତେ ବି ଭଲ ଲାଗେ ପଢ଼ିବା ପାଇଁ ମୋତେ ବହୁତ ଭଲ ଲାଗେ ସାପ୍ତାହିକ ପଢ଼ିବା ପାଇଁ